ପଶୁମାନଙ୍କ ବ୍ୟବହୃତ ହେଉଥିବା ଆମର୍ ବ୍ୟବହାର କରୁଥିବା ପଶୁମାନଙ୍କ କୁକୁଡ଼ା ଗାଈ ଛେଲି ଏମାନଙ୍କୁ ଭଲ୍ ଭଲ୍ ଖାଦ୍ୟ ଦେଲେ ଏମାନେ ଭଲ୍ ଭଲ୍ ତାଙ୍କର୍ ମାଂସ ବି ଦେବେ କ୍ଷୀର ବି ଦେବେ ଅଣ୍ଡା ବି ଦେବେ କୁକଡ଼ା ଅଣ୍ଡା ଦେଖ୍ ଦୈନିକ୍ ଗୋଟେ ଦଉସୀ ଆଉ କ୍ଷୀର ପାଇଁ ଗାଈମାନଙ୍କୁ ଭଲ୍ ଘାସ ଦାନା ସବୁ ଦେବାର୍ କେ ପଡ଼୍ବା ଆମ୍କୁ ଛେଲି କୁକଡ଼ା ଛେଲି ମାନଙ୍କୁ ଆମେ ଭଲ୍ କରି ବାହାରେ ରଖିକରି ଚରାବାର୍ କଥା ଆରୁ ତା'ର କ୍ଷତିକାରକ ଜିନିଷ୍ ମାନଙ୍କ ତାହି ଖାଇ ନେଦେବାର୍ କଥା ଏମାନଙ୍କୁ ଯଦି ଆମେ ଭଲ କରି ରଖ୍ମା ଆମ୍କୁ କ୍ଷୀର ଅଣ୍ଡା ମାଂସ ଆମେ ଉପଯୁକ୍ତ ଭାବରେ ପାଏମା ଏଇଟା ଆମର ମାଂସାଶୀ ଜିନିଷ୍ର ସାହାଯ୍ୟ ମିଲ୍ବା ଏମାନଙ୍କୁ ଯଦି ପୋଷିମା ବୋଲେ